ରାନ୍ଧ୍ବା ବେଲେ ମୋର୍ ରାନ୍ଧ୍ବାର୍ଟା ଖାଦ୍ୟ ଭଲ୍ ନାଇଁ ଲାଗେ ମୁଇଁ ତୁନରେ ବେଶୀ ଲୁଣ ପକେଇ ଦେସି ହଳଦୀ ପକେଇ ଦେସି

ଘରର ଲୋକ

ଶିଖେଇଦେବି ତାଙ୍କର ହିସାବରେ ଯଦି ରାନ୍ଧିଦେଲେ ମୋର ତ ଭଲ ଲାଗିଥାଏ ଯଦି ବି ହାତରେ ଠିକ ହିସାବରେ ଆମେ ଯଦି ଲୁଣ ହଳଦୀ ମିର୍ଚା ପାଣି ଦେଇଥାଉ ତ ସେ ଖାଇବାର୍ଟା ଭଲଲାଗେ ଭଲ୍ ଲାଗ୍ସି ଲାଗିଥାଏ ମୁଇଁ ଯଦି ନିଜର ହିସାବରେ ରାନ୍ଧି ବେଲେ ଭଲ୍ ବି ଲାଗେ ମୁଇଁ ତୁଣ୍ରେ ବେଶୀ ଲୁଣ ପକେଇ ଦେସି ଯେ ମୋ ଖାଦ୍ୟ ଭଲ୍ ନାଇଁ ଲାଗେ ଅଲଗା ଲୋକର୍ ହିସାବେ ରାନ୍ଧବି ବେଲେ ସେମାନଙ୍କର ହିସାବରେ ରାନ୍ଧିନେଲେ ମୋର ଖାଦ୍ୟ ଭଲ୍ ଲାଗିଥାଏ ଆଉ ସେମାନଙ୍କୁ ମୁଇଁ ଖାଇବାର୍ ଲାଗି ଦେଇଥାଏ ଯେ ସେମାନଙ୍କୁ ମୋର୍ ଖାଦ୍ୟ ଭଲ୍ ଲାଗ୍ସି